କଥାରେ ଅଛି ଜଳ ହିଁ ଜୀବନ ପ୍ରତ୍ୟେକ ଜୀବଜଗତ ବଞ୍ଚିବା ପାଇଁ ହେଲେ ଜଳ ନିହାତି ଆବଶ୍ୟକ ଜଳ ବିନା ପ୍ରାଣୀଜଗତ ବଞ୍ଚିବା କଷ୍ଟକର ବା ଅସମ୍ଭବ ବର୍ତ୍ତମାନ ପରିସ୍ଥିତିରେ ଆମେମାନେ ବି ଦେଖୁଛୁ ଯେ ଆମମାନଙ୍କ ଘରକୁ ସରକାରୀ ସ୍ତରରେ ଟ୍ୟାପ୍ ପାଣିର ସଂଯୋଗ କରାଯାଇଛି ଏଇ ଟ୍ୟାପ୍ ପାଣିର ସଂଯୋଗ ସାହାଯ୍ୟରେ ପ୍ରତ୍ୟେକ ଲୋକ ସୁବିଧାରେ ପାଣି ପାଇପାରୁଛି କିନ୍ତୁ ସମୟ ସମୟରେ ବା ବର୍ଷା ଦିନରେ ଏହି ପାଣି ଗୋଳିଆ ଆସୁଛି ଯାହାକି ପିଇବା ପାଇଁ ଅନୁପଯୁକ୍ତ ତେଣୁ ବେଳେବେଳେ ଆମେ ଦେଖୁଛୁ ଯେ ଏହି ପାଣି ନାଲି କଲର୍ ମଧ୍ୟ ଆସୁଛି ବେଳେବେଳେ ହଳଦିଆ ରଙ୍ଗର ମଧ୍ୟ ଆସୁଛି ତେଣୁ ଏଇ ପାଣି ଭାବୁଛେ ଯେ ପିଇଲା ବେଳେ କାଳେ ଆମେ ରୋଗଗ୍ରସ୍ତ ହେବୁ କି ମନରେ ତ ବହୁତ ଆଶଙ୍କା ଥାଏ କିନ୍ତୁ ଆମେ ଯେତେବେଳେ ଯାଇଁ ଅଫିସ୍ ରେ ଯୋଗାଯୋଗ କରୁ ସେମାନେ କହନ୍ତି ନାଇଁ ଇଏ ବର୍ଷା ଦିନରେ ଗୋଳିଆ ପାଣି ଆସୁଛି କିନ୍ତୁ ଏହା ପରିଷ୍କାର ପାଣି ବା ଏହା ଜୀବନ ପାଇଁ କୌଣସି ବିପଦଯୁକ୍ତ ନୁହେଁ ତେଣୁ ଆମେ ସେଥିରେ କିଛି ଆଶ୍ଵାସନା ପାଇ ସେଇ ପାଣି ବ୍ୟବହାର କରୁଛୁ